ହଁ ମୁଁ ପିଂସାର ରୁ କହୁଥିଲି ଆପଣ କିଏ କହୁଥିଲେ ଆଚ୍ଛା ହଁ ଶିବାଦାଦା କୁହ କ'ଣ ଦରକାର ଥିଲା ଆଚ୍ଛା ଭଉଣୀ ବାହାଘର ଆ ବଡ଼ ଖୁସିର ଖବର ତ କହିଲ ଆଉ କ'ଣ କ'ଣ ଡ୍ରେସ ଦରକାର ଥିଲା ଏବେତ କୁର୍ତ୍ତା ଦରକାର ଥିବ ଛୋଟ ଛୁଆମାନଙ୍କର ବଡ଼ ମାନଙ୍କର କୁର୍ତ୍ତା ଛୋଟ ମାନଙ୍କର ପଡ଼ିଯିବ ତଥାପି ସାତଶହ ପାଖାପାଖି ଆଉ ବଡ଼ ମାନଙ୍କର କୁର୍ତ୍ତା ତିଆରି କରିବା ବେଳକୁ ଲାଗିଯିବ ଏଗାରଶହ ପାଖାପାଖି ଆଉ ଯଦି ଲେହେଙ୍ଗା ତିଆରି କରିବାର ଅଛି ତ ସେଇଟା ହେଉଛି ବାହାରୁ ଆସିବ ଜିନିଷ ତ ଲେହେଙ୍ଗା ପାଇଁ ଟିକିଏ ଅଧିକ ପଇସା ଦରକାର ଆଉ ତଥାପି ପାଖାପାଖି ତିନି ହଜାର ଚାରି ହଜାର ପଳାଇଆସିବ ଆଉ ହଁ ବ୍ଲାଉଜ ବୋଧେ ଡିଜାଇନ ହିସାବରେ ପଇସା ଆସେ ଯେଉଁ ଗୋଟାକ ଆପଣ ଡିଜାଇନ କହିବେ ସେଇ ଅନୁସାରେ ଆସିବ ଆଉ ଆଚ୍ଛା ହଉ ଠିକ୍ଅଛି ବ୍ଲାଉଜ ହେଉଛି ଆସିକି ମାପଦେଇଦେବେ ଯିଏ ଯିଏ କରିବେ ଯେତେ ପିସ୍ ଦରକାର ଅଛି ଆସିକି ମାପ ଦେଇ ଦେବେ ଆମେ କରିଦେବୁ ଆଉ ଆଉ ଯଦି କୁର୍ତ୍ତା ଦରକାର ଅଛି ଛୋଟ ଛୁଆଙ୍କର ଛୋଟ ଛୁଆମାନଙ୍କ ପାଇଁ ମାନେ ଆମର ଜଣକୁ ଏଇଠି ପଠାଇଦେବି ସେ ଯାଇକି ମାପ ନେଇ ଆସିବ ଆଉ ଗୋଟେ ପିସ୍ କୁ ତ ପଡ଼ିଯାଉଛି ଚାରିଶହ ଟଙ୍କା ଆପଣ ଯଦି ପକାଇବେ ପାଞ୍ଚ ପିସ୍ ଆସିବ ତ ଚାରିଶହରୁ ଦୁଇହଜାର ଟଙ୍କା ପ ପଳାଇଆସିବ ଆଉ ଆଜ୍ଞା ଆଜ୍ଞା ନାହିଁ ନାହିଁ ବାହାଘର ମାହୋଲ ମାନେ କାଇଁ ବେକାରଟାରେ ଏତେ ଲୋକ ଆସିବେ ଟେଲର ପାଖକୁ ଆମେ ମୁଁ ଜଣକୁ ପଠାଇଦେବି ଆମର ତ ଅଛନ୍ତିପିଲା ପିଲା ପଠାଇଦେଲାଠୁ ଆପଣ ଏସବୁ ସମସ୍ତଙ୍କ ପିଲାମାନଙ୍କୁ ଆଉ ବଡ଼ ମାନଙ୍କୁ ରେଡ଼ି କରି ଦେଇଥିବେ ଆମେ ଯାଇକି ମାପ ନେଇଆସିବୁ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଠିକ୍ଅଛି ଆପଣ ଯେତେବେଳେ କହିବେ ଯେତେବେଳେ ଫ୍ରି ରହିବେ ସବୁପିଲାମାନେ ସେତେବେଳେ ଆମେ ଯାଇକି ନେଇଆସିବୁ ମାପ ଆଉ ଓ ଆରମାସରେ ଦରକାର ଅଛି ମାନେ କମ ସେ କମ କୋଡ଼ିଏ ଦିନ ପାଖ ପୂର୍ବରୁ ଟିକେ ଦେବାକୁପଡ଼ିବ ମାପ ନହେଲେ ବହୁତ କାମ ବଢ଼ିଯିବନା ଟିକେ ଜଲଦି ଦେବାକୁପଡ଼ିବ ଆଉ ନାହିଁ ନାହିଁ ଠିକ୍ଅଛି ମୁଁ କାଲି ପଠାଇଦେବି ଆମ ପିଲାକୁ ଆପଣ ଟିକିଏ ରେଡ଼ି କରି ଦେଇଥିବେ ମାନେ ରେଡ଼ି କରି ଦେଇଥିବେ ପିଲାଙ୍କୁ ଆଉ କ'ଣ କହିଲେ ଆଜ୍ଞା ଆଜ୍ଞା ଆପଣ ତ ଆମର ସବୁ ଦିନିକିଆ ନୁହେଁ ଆପଣ ସବୁଦିନିଆ ଆଉ ଆଡ଼୍ରେସଟା ଜଣାଅଛି ଆଜ୍ଞା ଆଜ୍ଞା କେବେ କୁହନ୍ତୁ ଯିବା ପିଲାକୁ ମୁଁ ପଠାଇଦେବି ଯାଇକି ମାପ ନେଇ ଆସିବ ଆଉ ହଁ ଜଣେ ପିଲା ଯିବ ଆପଣ ରେଡ଼ି କରିଦିଅନ୍ତୁ ପିଲାମାନେ ଯିଏ ଯିଏ ମାପ ଦେବେ ଆଜ୍ଞା ଠିକ୍ଅଛି